ଭାରତରେ ଜଳବାୟୁ ଭଲ୍ ଅଛେ ମାନେ ଯେନ୍ ସମୟରେ ଖରାହବାର୍ କଥା ଖରା ହଉଚି ଯେନ୍ ସମୟରେ ବର୍ଷା ହବାର୍ କଥା ବର୍ଷା ହଉଛେ ତ ପାଣି ପାଗ ଯେନ୍ ସମୟରେ ଶୀତ୍ ହବାର୍ କଥା ଶୀତ ହଉଚେ ଭଲ୍ ଅଛେ କେନ୍ ଋତୁର୍ ଠିକ୍ ନାଇ ହବାର୍ କଥା କାଶ୍ମୀର୍ରେ ବରଫ୍ ପଡଲା ସେନ ତାଙ୍କର ଥଣ୍ଡା ରହୁଚେ ସବୁବେଲେ କଥା ତାଙ୍କର ପାନି ପାଗ ସବୁବେଲେ ତାପରେ ଗୋଟେ ଗୋଟେ ଜାଗାରେ ଆମର୍ ରାଜସ୍ଥାନରେ ବେଶୀ ଖରା ରହୁଚେ ତ ଆମର୍ ଭାରତରେ ଠିକ୍ ଅଛେ ପାଣିପାଗ ସବୁ ଯେନ୍ ସମୟରେ ଯେନ୍ ଦରକାର୍ ସେଟା ଠିକ୍ ରହୁଚେ